ମୁଁ ଆମ ଅଞ୍ଚଳରେ କମ୍ୟୁନିଟି ଗୁଡ଼ିକୁ ବିକିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଗାଡ଼ି ସାହାଯ୍ୟରେ ଗାଡ଼ିରେ ମାଇକ୍ ଲଗାଇ ପ୍ରଚାର କରିବି ଯଦି କିଛି ନହେଲା ତାପରେ ଦ୍ଵିତୀୟ ପର୍ଯ୍ୟାୟରେ ଖବର କାଗଜ ମାଧ୍ୟମରେ ମୁଁ ବିଜ୍ଞାପନ ଦେବି ଯଦି ଏହା ମଧ୍ୟ ଲାଭଦାୟକ ନହେଲା ମୁଁ ଘର ଘର ବୁଲି ମାର୍କେଟିଂ କରିବି ମୁଁ ମୋ ଦ୍ରବ୍ୟ ଗୁଡ଼ିକୁ ବିକିବା ପାଇଁ ଦ୍ରବ୍ୟର ଗୁଣବତ୍ତା ବିଷୟରେ ଲୋକମାନଙ୍କୁ କହିବି ଏବଂ ତାଙ୍କ ମନରେ ଆଗ୍ରହ ସୃଷ୍ଟି କରିବି ଏହିଭଳି ଭାବେ ମୁଁ ମାର୍କେଟିଂ କରିଥାଏ